ହଁ ଆଉ ପେପର୍ ପଇସାଟା ଆଜ୍ଞା ଦେଲେନି ହଁ ଆଉ ତ ମାସ ପୂରିଗଲା ଆଉ ପେପର୍ ପଇସାଟା ଟିକେ ଦେଇ ଦିଅନ୍ତୁ ହଁ

ହଁ ହେବନି କାହିଁ ଆମର ତ ଭଲ ଆମର ଯେଉଁ ପେପର୍ ତ ଜାଣିଛନ୍ତି ଭଲ ପେପର୍ ଆଉ ଇଏ ତ ଆମର କଟକ ଭୁବନେଶ୍ୱର କେନ୍ଦ୍ରାପଡ଼ା ଯାଜପୁର ଏଇରା ତ ସବୁ ଜିଲ୍ଲାକୁ ଇଏ ଆମର ଯାଉଛି ପ୍ରାୟତଃ ପାଖାପାଖି ଅଧା ଇଏକୁ କଭର୍ କରୁଚି ଆଉ ଯଦି କହିବେ ତା'ହେଲେ ଗୋଟେ ବ୍ୟବସ୍ଥା କରିଦବା ଆପଣଙ୍କର ଆଡ଼ଭରଟାଇଜର୍ମେଣ୍ଟ ଗୋଟେ ବାହାରିବ ପେପର୍ରେ ଆଉ କ'ଣ

ହଁ ଖର୍ଚ୍ଚ କ'ଣ ଖର୍ଚ୍ଚ ଆମର ତ ଇଞ୍ଚ ମାପ ଇଞ୍ଚ ମାପରେ ସେ ଇଏ କରିବେ ତା'ପରେ ଆପଣଙ୍କର ଯଦି ଫ୍ରଣ୍ଟ ଲାଇନ୍ରେ ଦେଲେ ଅଲଗା ପଇସା ଆମର ଆଡ଼ଭରଟାଇଜର୍ମେଣ୍ଟ ଇଏରେ ଦେଲେ ସେଥିରେ ଟିକେ କମ ପଇସା ପଡ଼ିବ ଆଉ ସିଏ ବି ଭଲ ହବ ପ୍ରାୟତଃ ଲୋକ ସେଇଥିରେ ଦେଇକି ସେମାନେ ବି ଲାଭବାନ ହେଇଛନ୍ତି ପଇସା ଆନୁମାନିକ ଖର୍ଚ୍ଚ କ'ଣ ଏଇ ଦୁଇ ଚାରି ହଜାର ଖର୍ଚ୍ଚ ହବ ଆଉ କ'ଣ ଆଉ ସେମିତି କିଛି ବେଶୀ ଖର୍ଚ୍ଚ ହେବନି ଆଉ ମୁଁ ଗଲେ ମୁଁ କେତେବେଳେ ଆଉ ଆସିଲେ କ'ଣ ଲେଖା ହେବ କ'ଣ ଇଏ ହେବ ତାକୁ ସବୁ କରିକି ନେଲେ ଆପଣ ବାହାର କରିଦେବା ଆଉ କ'ଣ ଆଉ ପଇସା ଠେଇଁ କ'ଣ ଅଛି କେ ଯାଇ ପଇସା ଏମିତି ଖର୍ଚ୍ଚ ହେବ ଯେ ଇଏ ଗୋଟାଏ କଥା

ହଁ ନିଶ୍ଚିନ୍ତ କାହିଁ ହବ ନାହିଁ ଆଜିକାଲି ସବୁ ତ ଗଣମାଧ୍ୟମରେ ସବୁ ତ ଆଡ଼ଭରଟାଇଜର୍ମେଣ୍ଟ ସବୁ ତ ଗଣମାଧ୍ୟମରେ ଆଉ କିଏ ଆଉ କହୁଛନ୍ତି କେଉଁଠିକି ଯାଇ କରି କହି କିରି ବେପାର କରୁଛନ୍ତି କିଏ କୁଆଡ଼େ ଯାଉଛନ୍ତି ସବୁ ତ ବିଭିନ୍ନ ଗଣମାଧ୍ୟମ ହଁ ଗଣମାଧ୍ୟମ ମାଧ୍ୟମରେ ତ ସବୁ ଚାଲିଛି ଆଉ ଆପଣଙ୍କର କାହିଁ ହବ ନେଇ ନିଶ୍ଚିତ ହବ ପାଖରେ ନାହିଁ ସେମିତି କିଛି ନାହିଁ ସେମିତି କିଛି ନାହିଁ ନିଶ୍ଚିତ ହବ ହବ ନେଇ କାହିଁ ଆପଣଙ୍କର ନିଶ୍ଚିତ ହବ ନା ଆଉ ଆଉ ହବ ନେଇ ଆଉ ଇଏ ଆପଣ ଦେବେ କାହିଁକି ଆମର କଷ୍ଟମର୍ ରହିବେ କେମିତି ଯଦି ନ ହଉଥାଆନ୍ତା କଷ୍ଟମର୍ କ'ଣ ଆମର ଇଏ କରୁଥାନ୍ତେ

ହଁ ପଇସା ଆଉ ନାହିଁ ନାହିଁ ମୁଁ ଯିବି ମୁଁ ଗଲେ ସେଇଟି କଥାବାର୍ତ୍ତା ହେବି ମୁଁ କେଉଁ ସାଇଜ୍ କରିବା କ'ଣ ଟିକେ ସେଇଟି କଥା ହେଇଯିବା କଥା ହେଇ କରି ତା'ପରେ ସେଇ ମାପରେ ନହେଲେ ଯେତିକି ପଇସା ପଡ଼ିବ କହିଦେବି ତାକୁ ଯାହାସବୁ ଲେଖା ହେବ ତାକୁ ସବୁ ଲେଖିକି ନେଇ ଆସିକି କେଉଁଟା ବାହାର କରିଦେବା ଆଉ ଆଉ ଯିବି ଫେରେ କ'ଣ ମୁଁ ତ ଯିବି ଏକାଥରେ ଯିବି କାମ ସାରି କରି ଆସିବି ଆଉ ଫେରେ କ'ଣ ହେବ ମୁଁ ଯିବି ଏକାଥରେ ଇଏ କରିବି ହଁ ଦେଖିବି କେମିତି କ'ଣ ଇଏ ହେଉଛି ସେଇ ହିସାବରେ ଯାହା ପଇସା ପଡ଼ିବ ସେଇଠି କଥାବାର୍ତ୍ତା ହେଇଯିବା ସରିଲା ଆଉ କ'ଣ ମୁଁ ଲାଗି ହଁ ତୁମେ ଆଣିବ ଆଉ ହଁ ହଁ ହଁ ରହିଲି ହଉ